ଆମେ କ୍ରିମ୍ ବ୍ୟବହାର କରିବା ଦ୍ୱାରା ଆମ ବହୁତ ପ୍ରୋବ୍ଲେମ୍ ଦେଖାଯାଇଥାଏ ବହୁତ କିଛି ମୁହଁରେ ଉଠିବା ଉଠେ ଉଠେ ମଧ୍ୟ ସେଥିପାଇଁ ଆମେ କ୍ରିମ୍ ଲଗାଇବା ଲଗାଇବା ଦ୍ୱାରା ଆମକୁ ବହୁତ କିଛି ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ଏଥିପାଇଁ ଆମେ କ୍ରିମ୍ ବ୍ୟବହାର କରିବା ପାଇଁ ଯୋଗ୍ୟ ନାହିଁ ଯୋଗ୍ୟ କରିବା କ୍ରିମ୍ ବ୍ୟବହାର କରିବା ଉଚିତ୍ ନୁହେଁ ଆମେ ଯଦି ଆମେ ଯଦି କ୍ରିମ୍ ଲଗାଉଛୁ ତା'ହେଲେ ଆମ ଦେହର ଅସୁବିଧା ବହୁତ କିଛି ଦେଖାଯାଇଛି ଯେମିତିକି ଆମ ମୁହଁରେ ବହୁତ କିଛି ଉଠି ଉଠି ମଧ୍ୟ କି କିଛି ରେଡ଼୍ ରେଡ଼୍ର ସେ ରେଡ଼୍ର କିଛି ଦାଗ ମଧ୍ୟ ରହିଯାଇଥାଏ ନିଜ ସ୍କିନ୍କୁ ପତଳା କରିଥାଏ ନିଜ ଉପରେ ବହୁତ କ୍ଷତିକାରକ ମଧ୍ୟ ହୋଇଥାଏ ଏଥିପାଇଁ ଆମେ କ୍ରିମ୍ ବ୍ୟବହାର କରିବା ଉଚିତ୍ ନୁହେଁ ସେଥିପାଇଁ ଆମେ କ୍ରିମ୍ର ବ୍ୟବହାର କରିବା ବନ୍ଦ କରି ବନ୍ଦ କରିଦେଲେ ହିଁ ଆମ ଶରୀର ପାଇଁ ସବୁକିଛି ଠିକ୍ ହୋଇପାରିବ ଯଦି ଆମେ ଯଦି ଆମେ କ୍ରିମ୍ ବ୍ୟବହାର କରୁଛୁ ତା'ହେଲେ ଆମ ପାଇଁ କିଛି ଯୋଗ୍ୟ ନାହିଁ ଆମେ ଯଦି କ୍ରିମ୍ ବ୍ୟବହାର କରୁଛୁ ତା'ହେଲେ ଆମ ଦେହ ହାତ ଗୋଡ଼ ସବୁକିଛି ବହୁତ ବହୁତ ନଷ୍ଟ ସ୍କିନ୍ ନଷ୍ଟ ହେବାରେ ଲାଗିଥାଏ ଯଦି ଆମର ଆମ ମୁହଁରେ କ୍ରିମ୍ ବ୍ୟବହାର କରୁଛୁ ତା'ହେଲେ ପାଗଳ